ଆମ ଦେଶ ଭାରତ ଏକ ବିଶାଳ ଦେଶ ଏହା ହେଉଛି ସୁନାର ଦେଶ ସାଧାରଣତଃ ସେ ଏକୋଇଶି କୋଟିରୁ ଅଧିକାଂଶ ଜନସଂଖ୍ୟା ବିଶିଷ୍ଟ ଆମ ଦେଶ ଭାରତ ବିଶ୍ୱରେ ଦ୍ୱିତୀୟ ଏହାର ଖାଦ୍ୟପେୟ ବିଭିନ୍ନ ଅଞ୍ଚଳ ବିଭିନ୍ନ ଭାଷାଭାଷୀର ଲୋକମାନେ ଏଠାରେ ବସବାସ କରିଥାନ୍ତି ତେଣୁ ଏହାକୁ ବି ବିଭିନ୍ନ ଧର୍ମର ଲୋକମାନଙ୍କୁ ଦେଖାଯାଉଥିବାରୁ ଏହାକୁ ଧର୍ମନିରକ୍ଷେପ ରାଷ୍ଟ୍ର ମଧ୍ୟ କୁହାଯାଇଥାଏ ଏବଂ ଏଠାକାର ଲୋକମାନଙ୍କ ଖାଦ୍ୟପେୟ ମଧ୍ୟ ଭିନ୍ନ ଭିନ୍ନ କେଉଁଠାରେ ସାଧାରଣତଃ ମସଲାଯୁକ୍ତ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି ତ କେଉଁଠାରେ ବିନା ମସଲା ଖାଦ୍ୟ ଖାଇବାକୁ ଲୋକମାନେ ପସନ୍ଦ କରିଥାନ୍ତି ତେବେ ଯେଉଁ ଯେ କୌଣସି ଦୃଷ୍ଟିରେ ଦେଖିଲେ ମଧ୍ୟ ଆମ ଦେଶ ଭାରତ ବିଶ୍ୱରେ ଗୋଟେ ସାଧାରଣତଃ ତାର ଗୋଟେ ନିଜସ୍ୱ ସ୍ଥାନ ସୃଷ୍ଟି କରିପାରିଛି ସେ ଖାଇବାକୁ ନେଇକି ବିଶେଷ ଭାବରେ ଯତ୍ନବାନ ହେଇଥାଏ ଯଦି ଆମେ ଦେଖିବା ତାର ଭୌଗଳିକ ଅବସ୍ଥିତିରୁ ଆମେ ଯଦି ଦେଖିବା ସାଧାରଣତଃ କେଉଁଠି ଲୋକମାନେ ରୁଟି ଖାଇବା ପାଇଁ ପସନ୍ଦ କରନ୍ତି ତ କେଉଁଠି ସାଧାରଣତଃ ଲୋକମାନେ ଭାତ ଏହି ସବୁ ଖାଇବା ପାଇଁ ପସନ୍ଦ କରିଥାନ୍ତି ତେବେ ଲୋକ ପ୍ରିୟ ବ୍ୟଞ୍ଜନ ଏବଂ ମସଲା ବା ଦୈନନ୍ଦିନ ଜୀବନରେ ବ୍ୟବହୃତ ମସଲା ଯଦି ଆମେ ଦେଖିବା ତ ଆମର ଦୈନନ୍ଦିନ ଜୀବନରେ ଆମର ଘରୋଇ ଯେଉଁ ବ୍ୟବହାର କରନ୍ତି ଲୋକମାନେ ସାଧାରଣତଃ ମସଲା ଭାବରେ ଡାଲଚିନି ଗୁଜୁରାତି ତାପରେ ଆମର ଲବଙ୍ଗ କହିଦିଅନ୍ତୁ ତଥା ଲଙ୍କା ଏହିଭଳି ବିଭିନ୍ନ ପ୍ରକାରର ମସଲା ଦ୍ରବ୍ୟ ସେମାନେ ବ୍ୟବହାର କରିଥାନ୍ତି ଯାହାକି ଏହି ସବୁ ମସଲା ଦ୍ରବ୍ୟ ଅନ୍ୟ ସ୍ଥାନରେ ଅନ୍ୟ ଦେଶମାନଙ୍କରେ ବହୁତ କମ୍ ଭାବରେ ଦେଖାଯାଇଥାଏ ଯାହାର ଫଳ ସ୍ୱରୂପ ଆମେ ଜାଣିଛେ ଯେଉଁ ସମସ୍ତ ଯୁଦ୍ଧମାନ ହେଇଥିଲା ତଥା ବାହ୍ୟ ଶତ୍ରୁମାନେ ଯେଉଁ ଆମ ଦେଶକୁ ଆସିଥିଲେ ଏଇ ମସଲାମାନଙ୍କ ଯୋଗୁଁ ମଧ୍ୟ ସେମାନେ ଆସିଥିବାର ଆମକୁ ସୁଚନା ମିଳିଥାଏ ଯେଉଁ ଆମେ କହୁଛେ ଆମର ଗୁଜୁରାତି କୁହନ୍ତୁ ବା ଡାଲଚିନି କୁହନ୍ତୁ ଅନ୍ୟ ଦେଶମାନଙ୍କରେ ବହୁତ କମ୍ ଭାବରେ ଦେଖିବାକୁ ମିିଳିଥାଏ ସେଥିପାଇଁ ସେମାନେ ଆମ ଦେଶ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଆମ ଦେଶକୁ ଆସିଥିବାର ମଧ୍ୟ ଦେଖିବାକୁ ପାଇଥାଉ ଏଇ ସବୁ ଆମର ଲୋକପ୍ରିୟ ମସଲା ସବୁ ଆମର ଦୈନନ୍ଦିନ ଜୀବନରେ ଆମେ ଆମର ବ୍ୟବହାର କରିଥିବାର ଆମେ ଦେଖିବାକୁ ପାଇଥାଉ ତ ଭାରତ ଯଦି ଆମେ ଦେଖିବା ଏଇ ସବୁକୁ ନେଇକି ଗୋଟିଏ ମାନେ ବିରାଟ ଭାବରେ ସେ ସୃଷ୍ଟି ହେଇପାରିଛି